ଆମେମାନେ ଯେଉଁ ସବୁ ଆମେମାନେ ଧର ବର୍ତ୍ତମାନ ଗୋଟେ ବଗିଚା କଲେ ବଗିଚାର ଯତ୍ନ କେମିତି ନେବା ଫୁଲଗଛ ଲଗେଇବା ତାକୁ ପାଣି ଦେବା ସାର ଦେବା କୋଡ଼ିବା ଆଉ ଖତ ଦେବା ଖତ ଦେଇକି ତା'କୁ ଆମେ ଗଛ ବଢ଼େଇବା ବାଡ଼ ଚାରିପଟେ ବାଡ଼ କିମ୍ବା ପାଚେରୀ କରିବା କରିଲେ ଗୋରୁଗାଈ ଆଉ ପଶି ପାରିବେନି ଖାଇ ପାରିବେନି ନଷ୍ଟ ହେବନି ଆଉ ଆଉ ଅନାବନା ଗଛ ଆମେ ସବୁ ଉପାଡ଼ି ଦେବା ଉପାଡ଼ି ଦେଲେ ପରିଷ୍କାର ରହିବ କୁଟାମୁଟା ସଫା କଲେ ପତର ସଫା କରିବ ପରିଷ୍କାର ରହିବ ପରିଷ୍କାର ରହିଲେ ବଗିଚାଟି ସୁନ୍ଦର ଦିଶିବ ଅନାବନା ଲତା ଅନାବନା ଗଛ ଘାସ ଏସବୁ ଆମେ ସଫା କରିଦେବା ସଫା କଲେ ଯାଇ ଆମ ବଗିଚା ସଫା ଦିଶିବ ସଫା ସୁତୁରା ଦିଶିବ ତାକୁ ପାଣି ସାର ଖତ ଦେଲେ କୋଡ଼ିରେ ବାଛିଦେଲେ ଗଛର ଯତ୍ନନେଲେ ଗଛ ବଢ଼ିବ ଏବଂ ଭଲ ଫୁଲ ବି ଫୁଟିବ ଆଉ ଲୋକମାନେ ସବୁ ଦେଖିକି ବସିବାକୁ ବି ଇଚ୍ଛା କରିବେ ଅପରିଷ୍କାର ରହିଲେ ଅଟୋମେଟିକ୍ ଲୋକ ଘୃଣା ଭାବ ଆସିବ ତାଙ୍କର ଆଉ ସେମାନେ ଘୃଣା କରି ପଳେଇବେ ଆଉ ବସିବେନି ଅନାବନା ଗଛକୁ ସବୁବେଳେ ଉପାଡ଼ି ଦେବ ସଫା ସୁତୁରା ରଖିଲେ ଭଲ ଲାଗିବ